ହଁ ଆମ ଗାଁରେ ପାଣିର ଅଭାବ ପାଇଁ ମରୁଡ଼ିର ସମ୍ମୁଖୀନ ଲୋକମାନେ ହୋଇଛନ୍ତି ଖରା ଦିନେ ଅଧିକ ଖରା ହୋଇଥାଏ ସେତେବେଳେ ଚାରିଆଡ଼େ ପାଣି ଶୁଖିଯାଏ ସେଇ ସମୟରେ ଯେଉଁ ଲୋକମାନେ କ୍ଷେତରେ ଚାଷବାସ କରିଥାନ୍ତି ସେ ଅଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି କାରଣ ତାଙ୍କର ଫସଲ ସବୁ ପୋଡ଼ି ଯାଏ ମାଟି ସବୁ ଟାଙ୍ଗେରା ହୋଇଯାଏ ଯେଉଁ ଗଛ ଗୁଡ଼ିକ ଥିବ ସେମାନେ ପତ୍ର ଝଡ଼ା ଦେଇକି ଖାଁ ଖାଁ ହୋଇ ରହିଥାଏ ଏହାଦ୍ଵାରା ଗାଁର ଲୋକମାନଙ୍କର ଜୀବନ ଅସ୍ତ ବ୍ୟସ୍ତ କରିଦିଏ ସେମାନେ ଚାଷ ପାଇଁ ବ୍ୟାଙ୍କରୁ ଲୋନ ଆଣିକି ଚାଷ କରିଥାନ୍ତି କିନ୍ତୁ ଫସଲ ନଷ୍ଟ ହବା ଫଳରେ ସେମାନେ ବ୍ୟାଙ୍କ ଲୋନ ଶୁଝି ପାରନ୍ତି ନାହିଁ ଆଉ ଯେଉଁ ଲୋକ ନିଜର ଭରଣ ପୋଷଣ ପାଇଁ ବର୍ଷକ ପାଇଁ ସେ ଚାଷ କରିଥାଏ ଏଇ ମରୁଡ଼ି ପାଇଁ ତାର ଫସଲ ସବୁ ନଷ୍ଟ ହୋଇଯାଏ ତା ଫଳରେ ସେ ତାର ପ୍ରତିପୋଷଣ କରିପାରିନଥାଏ ଏହିଭଳି ଲୋକମାନଙ୍କୁ ବହୁତ ପ୍ରବାହିତ କରିଛି